ଓଡ଼ିଶାରେ ମନୋରଞ୍ଜନ ବାଦ୍ୟଯନ୍ତ୍ର ଗୁଡ଼ାକ ଦଶହରା ମାସ ହେଲେ ବାୟା ବାୟା ଭଲ ବଜା ହୁଏ ସେଥିରେ ଦୁର୍ଗା ପୂଜା କିମ୍ବା ଦେବଦାନଙ୍କ ପୂଜା କରାଯାଏ ତା ମଧ୍ୟରେ ଦଶହରା ମାସ କିମ୍ବା ମାସରେ ଭାଦ୍ରବ ଏକାଦଶୀରେ ଉଜ୍ୱଳ ପ୍ରଖର କର୍ମସାନୀ କର୍ମଦାୟିନୀ ମାନ୍ଦଳ ଗାହକ ଏଇସବୁ ହୁଏ ସମ୍ପ୍ରଦାୟ ସମ୍ପ୍ରଦାୟରେ ତିନିଜଣ ଗୋଟିଏ ସମ୍ପ୍ରଦାୟ ବାଲା ଆଉ ଗୋଟିଏ ଗାୟକ ଦୁଇଟି ସମ୍ପ୍ରଦାୟରେ ଅନେକ ବିଷବସ୍ତି କରାହୁୁଏ ଗାନ କରାହୁଏ ତା'ପରେ ହ ଆମ ରଥଯାତ୍ରାରେ ମହାପ୍ରଭୁଙ୍କୁ ଦୌଡ଼ିଆ କିଏ କରି ଛାଟି ଲଗାଇ ସେ ତୁ ବିକିବାକୁ ହୁଏ